ଖୋର୍ଦ୍ଧା ଜିଲ୍ଲାରେ କିଛି ଉଲ୍ଲେଖନୀୟ ପର୍ଯ୍ୟନନ ପର୍ଯ୍ୟଟନ ଆକର୍ଷଣ ସ୍ଥଳୀ ହେଲା ପ୍ରଥମେ ହେଲା ଅଟ୍ରୀ ଉଷ୍ମପ୍ରବଣ ଏବଂ ବରୁଣେଇ ଠାକୁର ତା'ପରେ ପିର ବାବା ତା'ପରେ ଆସିଲା ରତ୍ନଗିରି ଏହିସବୁ ଇଏରେ ଅଟ୍ରି ରେ ଆପଣ ଦେଖିବାକୁ ପାଇବେ ଅଟ୍ରିରେ ହେଉଛି ଉଷ୍ମପ୍ରବାହ ଯେଉଁ ହେଉଛି ତାହା ଗରମ ପାଣି ଗୋଟିଏ ଜାଗାରୁ ଗରମ ପାଣି ବାହାରୁଛି ଏବଂ ସେ ପାଣି ବର୍ଷା ଦିନେ କିମ୍ବା ଶୀତ ଦିନେ ବି କି ଖରାଦିନେ ଯେଉଁ ସମୟରେ ହାତ ବୁଡ଼େଇବେ ସେ ପାଣିଟା ତତଲା ପାଣି ଭଳି ବାହାରେ ଏହି ତତଲା ପାଣିରେ ଗୋଡ଼ ବୁଡ଼େଇଲେ ଆଗରୁ କୁହାଯାଉଥିଲା କି ସେ ପାଣିରେ ଗୋଡ଼ ହାତ ବୁଡ଼େଇଲେ ତାହାର ଯାହାର ଚର୍ମ ରୋଗ ଥିବ ସେ ଚର୍ମ ରୋଗ ସବୁ ଭଲ ହୋଇଥାଏ ସେଠାକୁ ମଧ୍ୟ ବହୁତ ଦୂରରୁ ଦୂରାନ୍ତରୁ ଲୋକମାନେ ଆସନ୍ତି ଏବଂ ଖୁସି ମନେଇକି ଯାଆନ୍ତି ପୂଜା କରିକି ଯାଆନ୍ତି ସେଠାରେ ବହୁତ ମାନେ ଲୋକମାନେ ଲୋକ ସମାଗମ ହୁଏ ଗୋଟିଏ ଯାତ୍ରା ବି ମଧ୍ୟ ହୁଏ ଆଉ ବରୁଣେଇ ଠାକୁର ପାହାଡ଼ ଉପରେ ଥାଆନ୍ତି ପାହାଡ଼ ଉପରେ ବରୁଣେଇ ଠାକୁରଙ୍କୁ ଦେଖିବାକୁ ବହୁତ ଦୂର ଦୁରାନ୍ତରୁ ପର୍ଯ୍ୟଟକ ମାନେ ଆସନ୍ତି ସେଠାରେ ବଣ ଭୋଜି କରନ୍ତି ଏବଂ ଠାକୁରଙ୍କୁ ଦର୍ଶନ କରନ୍ତି ସ୍କୁଲ କଲେଜ ଯେତେକ ଅଛନ୍ତି ତାଙ୍କର ଭ୍ରମଣ ସ୍ଥାନ ମଧ୍ୟ ବୁଲିବାକୁ ଆସନ୍ତି ଏବଂ ବୁଲିବାଲି କି ଯାଆନ୍ତି ସେହିପରି କଳା କଳା ସଂସ୍କୃତିର ଇଏ ହେଲା ଭୁବନେଶ୍ୱର ଭୁବନେଶ୍ୱରରେ ରତ୍ନଗିରି ଭୁବନେଶ୍ୱରରେ ରତ୍ନଗିରି ବୌଧ ବୌଧ କୀର୍ତ୍ତି ମାନେ ଅଛନ୍ତି ବୌଧ କୀର୍ତ୍ତି ବହୁତ ପୁରାତନ କୀର୍ତ୍ତି ସେଠାକୁ ଦେଖିବାକୁ ଦୂର ଦୂରନ୍ତରୁ ଲୋକମାନେ ଆସନ୍ତି ଏବଂ ଦେଖିକି ଖୁସି ହୁଅନ୍ତି ଆଦିବାସୀ ମେଳା ଆଦିବାସୀ ମାନଙ୍କର ଯେଉଁ କାର୍ଯ୍ୟ କଳାପ ସେ ଯେଉଁ ତାଙ୍କର ଯନ୍ତ୍ରପାତି ଯାହା ଯାହା ପିନ୍ଧନ୍ତି ଗହଣା ହେରିକା ପିନ୍ଧନ୍ତି ସେଗୁଡ଼ାକ ଗୋଟିଏ ସଂଗ୍ରହାଳୟ ଅଛି ଆଦିବାସୀଙ୍କ ଜୀବନ ଜୀବିକା ଉପରେ ସେଗୁଡ଼ାକ ସବୁ ପ୍ରଦର୍ଶନ କରାଯାଏ ପ୍ରଦର୍ଶନୀ ପଡ଼ିଆ ପାଖରେ ତାହା ଅବସ୍ଥିତ ତେଣୁ ଆମ ରାଜ୍ୟ ହେଲା କଳା ସଂସ୍କୃତିର ରାଜ୍ୟ ବିଭିନ୍ନ ପ୍ରକାରର ଜିନିଷ ଏଠାରେ ଏଠାରେ ସବୁ ଥାଏ ତେଣୁ ଖୋର୍ଦ୍ଧା ଜିଲ୍ଲା ମଧ୍ୟ ଖୋର୍ଦ୍ଧା ଜିଲ୍ଲା ମଧ୍ୟ ସବୁ ସବୁଠାରୁ ଆଗୁଆ ସବୁ ପ୍ରକାରର ଜିନିଷ ଏଠାରେ ଦେଖିବାକୁ ମିଳେ